ହ୍ୟାଲୋ ସାର୍ ନମସ୍କାର ସାର୍ ମୁଁ ଆପଣଙ୍କର ଏଇଠୁ ଷ୍ଟେଟ୍ ବ୍ୟାଙ୍କରୁ କହୁଥିଲି ଆଚ୍ଛା ଆପଣଙ୍କର ପରା ଏଇଠି ଏକାଉଣ୍ଟ ଅଛି ଆପଣଙ୍କ ଆମ ବ୍ୟାଙ୍କରେ ଏ ଆପଣ ଜଣେ ତ ଆମର ଭଲ ଗ୍ରାହକ ଆପଣଙ୍କର ଭଲ ଗୁଡ଼ଉଇଲି ଅଛି ଆମ ବ୍ୟାଙ୍କରେ ଆଉ ସେଥିପାଇଁ ଆମେ ଗୋଟେ ଆପଣଙ୍କୁ ଋଣ ଦେବାକୁ ଚାହୁଁଥିଲୁ ଆପଣ ଯଦି ଗୋଟେ ଭଲ କଷ୍ଟମର ଏତେବଡ଼ ଭଲ କଷ୍ଟମର ସେଥିପାଇଁ ଆମ ବ୍ୟାଙ୍କ ତରଫରୁ ଆପଣଙ୍କ ପାଇଁ ଗୋଟେ ଭଲ ଅଫର୍ ଅଛି ଆଉ ଆପଣ ଯଦି ଯେ କୌଣସି ଲୋନ ନେଉଛନ୍ତି ସେଥିପାଇଁ ଆପଣଙ୍କୁ କମ୍ ସୁଧ ହାରରେ ଲୋନ ମିଳିପାରିବ ଆଉ ସେଥି ଶୁଣନ୍ତୁ ଆପଣ ଆମର ଆପଣ ଯଦି ଘର ବନାଇବେ ଘର ପାଇଁ ବି ଋଣ ଅଛି ଗାଡ଼ି ଯଦି ଆଣିବେ ଗାଡ଼ି ପାଇଁ ଋଣ ଅଛି ତାପରେ ଆପଣ ଯଦି କୌଣସି ବିଜନେସ ଲୋନକୁ ମାନେ ବେପାର କରିବାକୁ ଚାହୁଁଛନ୍ତି ତା ପାଇଁ ବି ଲୋନ ମାନେ ଋଣ ଅଛି ଆଁ ଏମିତି ଆ ଅଲଗା ଅଲଗା ଲୋନ ଅଛି ଆଉ ଆପଣ କୁହନ୍ତୁନା କେଉଁ ଲୋନଟା ନେବେ ଆଚ୍ଛା ଆ ଆଚ୍ଛା ମୋତେ କହୁ ନାହାନ୍ତି ଆପଣଙ୍କର ଯେଉଁ ଫାର୍ମହାଉସଟା କରିବେ ସେଇଟା କେତେ ଏକର ଜାଗାରେ କରିବେ ଆଉ କେତ ଆଚ୍ଛା

ଆଚ୍ଛା ଫାଷ୍ଟ ଆମର ଦେଖନ୍ତୁ ଆମର ଯଦି ବ୍ୟାଙ୍କ ଯଦି ଦେଖିବ ଗୋଟେ ଏକରର ତ ଗୋଟେ ଫାର୍ମହାଉସ ହେଇପାରିବନି ନିହାତି ଚାରି ପାଞ୍ଚ ଏକର ଖଣ୍ଡେ ଜମି ହେଲେ ଭଲ ଫାର୍ମହାଉସଟେ ହେଇପାରିବ ଆଁ ଆଉ କିଛି ଜମି ଯୁଗାଡ଼ କରୁନାହାନ୍ତି ପାଖରେ ଠିକ୍ ମିଳି ଯିବନା ଠିକ୍ଅଛି ଆପଣ ସେଇଟା ଗୋଟେ ବନ୍ଦ କରିଦିଅନ୍ତୁ ବନ୍ଦ କରିସାରିଲା ପରେ ଆପଣ ସେ ଫାର୍ମହାଉସ ପାଇଁ କେତେ ଟଙ୍କା ଲୋନ ମାନେ ଋଣ ନେବାକୁ ଚାହୁଁଛନ୍ତି ଆଉ କହୁନାହାନ୍ତି ଆଚ୍ଛା ନଅ ଦଶ ଲକ୍ଷ ହଁ ହେଇଯିବ ଆପଣ ଆରାମସେ ଭଲ ମିଳିଯିବ କିଛି ଅସୁବିଧା ନାହିଁ ଆଉ ସାର୍ ଦେଖନ୍ତୁ ଆପଣ ଯେତେବେଳେ ଲୋନ ନେବେ ସେତେବେଳେ ଆପଣ ଫାଷ୍ଟ କହିବେ କେତେବେଳେ କେତେଦିନ ପାଇଁ ଲୋନ ମାନେ ଋଣ ଟା ନେବେ ଯଦି ଆପଣ ଆମର ମିନିମମ ତ ହେଉଛି ପାଞ୍ଚବର୍ଷ ଆଉ ମେକ୍ସିମମ ଆପଣଙ୍କର ପନ୍ଦର ବର୍ଷ ପର୍ଯ୍ୟନ୍ତ ବି ଆମେ ବଢ଼ାଇ ପାରିବା ଠିକ୍ଅଛି ଗୋଟେ କାମ କର ଆପଣ କହୁନାହାନ୍ତି ଆପଣଙ୍କର ଯେଉଁ ଲୋନଟା ନେବେ ଆପଣଙ୍କୁ କେତେ ବର୍ଷ କଲେ ଆପଣଙ୍କୁ ସୁବିଧା ହେବ ଆଚ୍ଛା ଦଶବର୍ଷ କଲେ ଆପଣଙ୍କର ଯଦି ଆମର ଆପଣଙ୍କୁ ଇଣ୍ଟରେଷ୍ଟ ରହିବ ପାଖାପାଖି ଯଦି ବିଜିନେସ ଲୋନ ନେଉଛନ୍ତି ତାହେଲେ ଚଉଦ ପରସେଣ୍ଟ ଲୁକଙ୍କୁ ଦିଆଯାଉଛି କିନ୍ତୁ ଆପଣଙ୍କପାଇଁ ଅଫର ରେ ଏଇଟାକୁ ଆପଣଙ୍କୁ ଦଶ ପରସେଣ୍ଟରେ ଦିଆଯିବ ଆଚ୍ଛା ଦଶ ପରସେଣ୍ଟ ହେଲେ ଆପଣଙ୍କୁ କିସ୍ତି ବି ଆପଣଙ୍କୁ ଇଣ୍ଟରେଷ୍ଟ ବି କମିଯିବ ଆଉ କିସ୍ତି ବି କମ୍ ପଡ଼ିବ ତା ସହିତ ଆପଣଙ୍କର ଯଦି ଦଶ ଲକ୍ଷ ଟଙ୍କାର ନେଉଛନ୍ତି ଋଣ ନେଉଛନ୍ତି ତାହେଲେ ଆପଣଙ୍କର ମାସିକ କିସ୍ତି ପାଖାପାଖି ସେଇ ଧରିନିଅନ୍ତୁ ଦଶବର୍ଷ ପାଇଁ ହେଲେ ଏଇଟା ସତର ଅଠର ହଜାର ଭଳିଆ କିସ୍ତି ଆସିବ ଆଉ ଆପଣ ଙ୍କୁ ସୁଜିବାକୁ ତ ଭଲ ସୁବିଧା ହେବ ଅ ଠିକ୍ଅଛି ଆପଣ କେତେବେଳେ ଆସୁନାହାନ୍ତି ବେ ବ୍ୟାଙ୍କ କୁ ବସି କଥାହେଇଯିବା ଆଚ୍ଛା ଗୋଟେ କାମ ସାର୍ ଗୋଟେ କାମ କରନ୍ତୁ ଯେତେବେଳେ ଆସିବେନିକି ଆପଣ ବ୍ୟାଙ୍କକୁ ସେତେବେଳେ ଯେଉଁ ଆପଣଙ୍କ ଲ ଜମିକୁ ଲାଗିକି ଯେଉଁ ଜମି ଅଛି ସେଇ ଜମିର କୁ କାଗଜପତ୍ର ଗୋଟେ ନେଇଆସିବେ ଗୋଟେ ଲେଖା ନେଇଆସିବେ ଆପଣଙ୍କ ଜମିର ଦଲିଲ୍ ଟା ନେଇଆସିବେ ଆଉ ନେଇ ଆସିଲେ ଆପଣ ଏଇଠି ଦେଖିକି ଆମ ସାର୍ ଙ୍କ ମ୍ୟାନେଜର ସାର୍ ଙ୍କ ସହିତ କଥାହେଇଯିବେ କଥାହେଇକି ଆମେ ତାପରେ ପ୍ଲାନ୍ କରିବା ଲୋନ ପାଇଁ ଆଉ ଆଜ୍ଞା ଆଜ୍ଞା ଆଜ୍ଞା ଠିକ୍ଅଛି ସାର୍ ଆସନ୍ତୁ ବ୍ୟାଙ୍କକୁ ଆସନ୍ତୁ ଆସିଲେ କଥାହେବା ଆଜ୍ଞା ସାର୍ ଠିକ୍ଅଛି